ସାଧାରଣତଃ କହିବାକୁ ଗଲେ କୃଷି ହେଉଛି ଏକ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ଚାଷ ଅଟେ ଆମ ଅଞ୍ଚଳର ଯେମିତିକି ଧାନ ଚାଷ ଧାନ ଚାଷରୁ ଆମ ଅଞ୍ଚଳର ପ୍ରାୟତଃ ସମସ୍ତ ଲୋକ ଧାନ ଚାଷରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଇଥାନ୍ତି ଏବଂ ଧାନ ଚାଷରୁ ସେମାନେ ଉପକାରିତା ମଧ୍ୟ ପାଇଥାନ୍ତି ଏବଂ ରୋଜଗାର କ୍ଷମତା ମଧ୍ୟ ହୋଇଥାନ୍ତି କିପରି ଯେମିତି ହେଉଛି ଧାନ ଚାଷ ପ୍ରତି ବର୍ଷ କରିଥାନ୍ତି ଏବଂ ଯିଏ ତା' ଭିତରୁ ଯିଏ ଯାହାବି ଧାନ ଚାଷରେ ଫଳିଥାଏ ତାହାକୁ ନେଇକି ଅଳ୍ପ କିଛି ରଖିକି ନିଜର ଭରଣପୋଷଣ ପାଇଁ କିଛି ରଖିକି ତାହାକୁ ନେଇ ବିକ୍ରୟ କରିଥାନ୍ତି ଏବଂ ସେଥିରୁ ସେମାନେ ନିଜର ରୋଜଗାରିତା ରୋଜଗାରିତା ପାଇଥାନ୍ତି ଏବଂ ରୋଜଗାରକ୍ଷମ ମଧ୍ୟ ହୋଇଥାନ୍ତି ଧାନ ଚାଷ ବ୍ୟତୀତ ଆହୁରି ଅନେକଗୁଡ଼ିଏ ଚାଷ ରହିଛି ଯେମିତି ମୁଗ ହେଉ କିମ୍ବା ବାଦାମ ବିରି କୋଳଥ ଇତ୍ୟାଦି ପ୍ରକାର ଡାଲିଜାତୀୟ ଖାଦ୍ୟ ଚାଷ ହୋଇଥାଏ ଏବଂ ଏଥିରୁ ଏଥିରୁ ମଧ୍ୟ ସମସ୍ତେ ରୋଜଗାରକ୍ଷମତା ହୋଇଥାନ୍ତି ଯେପରିକି ଡାଲି ଜାତୀୟ ଖାଦ୍ୟ ଆମର ପ୍ରତିଦିନ ବି ଖାଦ୍ୟ ହୋଇଥାଏ ସେ ସେଥିରୁ ବି ସମସ୍ତେ ରୋଜଗାରକ୍ଷମତା ସବୁ ପରିବାରର ପ୍ରାୟତଃ ଲୋକ ରୋଜଗାରକ୍ଷମ ହେଇଥାନ୍ତି ଏକୁ ଏହାକୁ ଛାଡ଼ିକି ବାଦାମ ଚାଷବି ମଧ୍ୟ ଲୋକଙ୍କୁ ବହୁତ ସାହାଯ୍ୟ କରିଥାଏ ବାଦାମକୁ ବାଦାମ ଚାଷ କରି ଏବଂ ତାକୁ ନେଇକି ହାଟରେ ବିକ୍ରୟ କରି ସେଥିରୁ ମଧ୍ୟ ରୋଜଗାରକ୍ଷମତା ହୋଇଥାନ୍ତି ଲୋକମାନେ ତେଣୁ ତେଣୁ ମୁଖ୍ୟତଃ ଆମ ଅଞ୍ଚଳରେ କହିବାକୁ ଗଲେ ଚାଷ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଓ ଏକ ମାଧ୍ୟମ ଅଟେ ରୋଜଗାରକ୍ଷମତାର ଏକ ମାଧ୍ୟମ ଅଟେ ଚାଷ ଚାଷକୁ ହିଁ ସମସ୍ତେ ନିର୍ଭରଶୀଳ ହୋଇଥାନ୍ତି ଏବଂ ଚାଷରୁ ହିଁ ସମସ୍ତେ ନିଜର ପ୍ରତିପୋଷଣ କରିଥାନ୍ତି